ଆମେ ବଗିଚାରେ ବହୁତ ପ୍ରକାର ଗଛଲତା ଲଗାଇଛୁ ଏ ଫୁଲ ହଉ ଫଳ ହଉ ଯାହାବି ହଉ ଇତ୍ୟାଦି ଇତ୍ୟାଦି ଆମେ ଗଛପତ୍ର ଲଗାଇଥାଉ ଫୁଲ ଫୁଟିଲେ ସକାଳୁ ଉଠିକି କିଛି ଲୋକମାନେ ମଧ୍ୟ ଆସିକି ଫୁଲ ନିଅନ୍ତି ଆମର ବଡ଼ ବଗିଚାଟେ ନା ଆଉ ମଧ୍ୟ ଆମ ଘର ପାଇଁ କିଛି ରଖିଥାଉ ଆଉ ଯେତିକି ଫୁଲ ବଳିଥାଏ ବହୁତ ଫୁଲ ବଳିଥାଏ ତ ତ ଆମେ ତୋଳିକି ସେଇଆ ଦୋକାନରେ ହଉ ସେତେବେଳେ ବେଳେବେଳେ ପୂଜା ହେଉଥିବ ମନ୍ଦିରରେ କି ପୂଜା ପର୍ବପର୍ବାଣୀରେ ହେଲେ ମନ୍ଦିରରେ ଦେଇ ଦେଉଥାଉ ଫୁଲ ଆଉ ଫଳ ହେଲେ ଛୁଆ ଆସିକି ନେଇଯାଆନ୍ତି କେତେ ଫଳ ନେଇଯାନ୍ତି ଆଉ ଆମେ ମଧ୍ୟ କିଛି ଖାଇଥାଉ ଆଉ କିଛି ମଧ୍ୟ ବଜାରରେ ଦୋକାନ ଦେଇ ଦେଇଥାଉ ସେଇ ଫୁଲ ବହୁତ ପ୍ରକାର ଫୁଲ ଫୁଟିଥାଏ ସେ ଗୋଲାପ ଫୁଲ ହଉ ଟଗର ଫୁଲ ହେଉ ମନ୍ଦାର ଫୁଲ ହଉ ସେ ଇତ୍ୟାଦି ଇତ୍ୟାଦି ଫୁଲ ଫୁଟିଥାଏ ଆଉ ଫଳ ହେଲା ଆମ୍ବ ଫଳ ଆଉ ପିଜୁଳି ପଣସ ଆଉ କମଳା ଲେମ୍ବୁ ଏଇସବୁ ଫଳ ଫୁଟିଯାଏ କିନ୍ତୁ କମଳା କମଳାଟା ବହୁତ ମିଠା ଥାଏ ଆଉ ଲେମ୍ବୁଟା ଠିକ୍ ଥାଏ ଆଉ ଯେତେବେଳେ ଆମେ ଅଧିକ ଫୁଲ ଫୁଲ ହଉ ଫଳ ହଉ ଅଧିକ ହେଇଥାଏ ଆମେ ସେଇଟା ନେଇକି ବଜାର ଦେଇଥାଉ ଏବଂ ବିକ୍ରି କରିଥାଉ